ଆମ ଗ୍ରାମାଞ୍ଚଳରେ କୃଷି ଶିଳ୍ପର ଉନ୍ନତି ପାଇଁ ପାନୀୟ ଜଳ ଯୋଗାଣ ମଧ୍ୟ ସହାୟକ ହେଲେ ବେଶୀ ଭଲ ହୁଅନ୍ତା ଆଉ ଶିଳ୍ପର ଉନ୍ନତି ପାଇଁ ଶିଳ୍ପ ପାଇଁ ଯେଉଁ ଯେଉଁ ଉପକରଣ ଦରକାର ତାହା ମଧ୍ୟ ପାଖରେ ଥିଲେ ବ୍ୟବହାର ମଧ୍ୟ କରିପାରିବେ ଆଉ ଶିଳ୍ପ ବେଶୀ ଭଲରେ ହେବ ଗ୍ରାମାଞ୍ଚଳରେ ତ କମ୍ ସୁବିଧା ଥାଏ ତଥାପି ତାହା କଷ୍ଟେମଷ୍ଟେ କରିବାକୁ ପଡ଼େ ବେଶୀ ଦାମ୍ ହେଲେ ବି ତାହା ଶିଳ୍ପରେ ଉନ୍ନତି କରିବାପାଇଁ ତ ବେଶୀ ଦାମର ବି ଶିଳ୍ପ ଔଷଧ ମଧ୍ୟ ଲଗାଯାଇଥାଏ ଯଦ୍ୱାରା କି ତାହା କମ୍ ବେଶୀରେ କାମ ହୋଇଯାଇଥାଏ